ଆମେ ସାଙ୍ଗମାନେ ବିଦ୍ୟାଳୟରେ ଖେଳୁଥିବା ସମୟରେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରିଥାଉ ଏବଂ ପ୍ରତିଯୋଗିତା ଆରମ୍ଭ ହେବା ମାତ୍ରେ ଯେଉଁ ସାଙ୍ଗ ପଛରେ ରହିଯାଏ କିମ୍ବା ଅଳ୍ପ ବାଟରେ ରହି ପଡ଼ିଯାଏ ତାର ଆମେ ପରିହାସ କରିଥାଉ ମୋର ମନେପଡ଼ୁଛି ମୋର ଏକ ମଜାଦାର୍ ମେମୋରୀ ଯାହାକି ମୋର ଏବଂ ମୋର ସବୁଠାରୁ ଭଲ ସାଙ୍ଗ ସ୍କୁଲ୍ ସମୟରେ କରିଥିଲୁ ଆମେ ପ୍ରାଥନା ସରିବା ପରେ ଆମେ ଶ୍ରେଣୀ ବାହାରେ ବ୍ୟାଗ୍ ଥୋଇଦେଇ ସ୍କୁଲ୍ ଚାରିପଟେ ଦୌଡ଼ିବାକୁ ଆରମ୍ଭ କରିଥିଲୁ ଏବଂ ଦୌଡ଼ି ତିନି ରାଉଣ୍ଡ ମାରିବା ପରେ ଆମକୁ ଆମ ଶିକ୍ଷକ ପ୍ରଧାନ ଶିକ୍ଷକ ଦେଖିଦେଇଥିଲେ ଓ ସିଏ ଆମକୁ ନେଇ ଅଫିସ୍ ରୁମ୍ ରେ ଆମକୁ ଦଣ୍ଡ ଦଣ୍ଡ ଦେଇଥିଲେ ଏବଂ ଆମେ ଦୁଇ ଜଣ ନିଜେ ନିଜକୁ ଅନେଇକି ହସିଥିଲୁ ଏହା ପରେ ଏହାପରେ ମଧ୍ୟ ଆମେ ସେହିଭଳି କାମ ପୁଣି କରିଥିଲୁ କିନ୍ତୁ ଏବେ ଯେ ଆମକୁ ସେ ସାର୍ ଆମକୁ ଆଉ ଦେଖିପାରିଲେ ନାହିଁ ଏବଂ ଏହି ଏହିଭଳି ଆମେ ବହୁତ ସାରା ଦୁଷ୍ଟାମି କରିଛୁ ସ୍କୁଲ୍ ରେ ଏବଂ ଦୌଡ଼ା ଦୌଡ଼ି ପ୍ରତିଯୋଗିତା ରନିଂ ପ୍ରତିଯୋଗିତା କରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଯିତିଛୁ ମଧ୍ୟ ଏବଂ ସବୁ କ୍ଷେତ୍ରରେ ସିଏ ପ୍ରଥମ ହୋଇଯାଏ ଏବଂ ମୁଁ ଦ୍ଵିତୀୟରେ ରହିଯାଏ